ସାର୍ ସବୁବେଳେ ଗ୍ୟାଷ୍ଟିକ୍ ଲାଗି ରହୁଛି ଛାତିଟା ଛାତି ତଳଟା ସାର୍ ସବୁବେଳେ ଦଳୁଛି ସାର୍ କେଞ୍ଚୁଛି ଆଉ ଆପଣକ ମେଡ଼ିସିନ୍ ତ ଆପଣଙ୍କଠୁ ଯେତେ ଥର ଆଣିଲି ନା ଟିକେ ବି ଭଲ ଲାଗୁନି ପାଣି ସାର୍ ଟିକେ କମ୍ ପିଇଦିଏ କାମ ଧାମ କଲାବେଳକୁ

ଆଜ୍ଞା

ଆପଣ ଭଲ ଔଷଧ ଟିକେ ଦିଅନ୍ତୁ ଆଉ ଆଜ୍ଞା ଆଜ୍ଞା କ'ଣ ଖାଇଲେ ଆଜ୍ଞା ହବନି

ଆଜ୍ଞା ଆଉ ଏ ଅଣ୍ଟା ବଥା ଗୋଡ଼ ବଥା କେତେବେଳେ କେମିତି ହୁଏ ନାହିଁ ଆଜ୍ଞା ବେଶୀ ପାଣି ହୁଏନି ଗାଧେଇଲା ବେଳେକୁ ସେଇଠୁ ଆଜ୍ଞା

ଆଉ ଆଜ୍ଞା କ'ଣ କରିବି

ଗ୍ୟାଷ୍ଟିକ୍ ପାଇଁ କ'ଣ କରିବି ଆଜ୍ଞା ହଁ ଆଖିକୁ ଆଜ୍ଞା ଭଲ ଦେଖାଯାଏ କିଛି ଅସୁବିଧା ନାହିଁ ଆଜ୍ଞା ଏଇ ଗ୍ୟାଷ୍ଟିକ୍ଟା ହେଉଛି ନହେଲେ ଆଉ କିଛି

ଆଜ୍ଞା